ମାଛ ଧରିବାପାଇଁ କି ବିଭିନ୍ନ ପ୍ରକାର ଡଙ୍ଗା ବ୍ୟବହାର କରାଯାଏ ଗୋଟିଏ ହେଉଛି ନୌକା ଚାଳିତ ଆଉ ଗୋଟିଏ ହେଉଛି ଇଞ୍ଜିନ ଚାଳିତ ଏବଂ ଆଉ ହେଉଛି ବୋଟ ଏବଂ ସମସ୍ତେ ସମସ୍ତ ଠାରୁ ଭିନ୍ନ ଏବଂ ଡଙ୍ଗା ଯେଉଁ ନୌକା ଚଳେଇକି ଯାଇକି ଦୁଇ ତିନିଜଣ ଯାଇକି ମାଛ ଧରିଥାନ୍ତି ଏବଂ ଇଞ୍ଜିନ ଚାଳିତରେ ଯେଉଁଠିକି ଚାରି ପାଞ୍ଚଜଣ କି ଚାରି ଜଣ ମିନିମମ ଯାଇକି ଇଞ୍ଜିନ ସାଥିରେ ଯାଇକି ସମୁଦ୍ରକୁ ମଧ୍ୟ ଭିତରକୁ ଯାଇକି ମାଛ ଧରିଥାନ୍ତି ଏବଂ ବୋଟ ଚାଳିତ ଯେଉଁ ଡଙ୍ଗାଗୁଡ଼ାକ ସେଥିରେ ରହିବା ଖାଇବାର ସୁବିଧା ଥାଏ ତେଣୁ ସେ ସମୁଦ୍ର ମଝି ଯାଇକି ମାଛ ଧରିକି ଏବଂ ମୋର କୌଣସି ବି କୌଣସି ଡଙ୍ଗା ନାହିଁ